ମୋତେ ପ୍ରଥମେ ଏତେ ଖୁସି ଲାଗିଥିଲା ଯେ ମୁଁ ପ୍ରଥମଥର ପାଇଁ ଖାସି ମାଂସ ତିଆରି କରିଥିଲି ମୋ ଘରେ ଘରେ ଦାଦା ଖୁଡ଼ି ବାପା ବୋଉ ଭାଇ ଭଉଣୀ ସମସ୍ତଙ୍କରୁ ଖାସି ମାଂସ ରୋଷେଇ କରିକି ଦେଲି ସମସ୍ତେ ଖାଇଲେ ଖାଇଲା ପରେ ମୋତେ ବହୁତ ପ୍ରଶଂସା କଲେ କହିଲେ ଏତେ ବଢ଼ିଆ ବନଉଛ ତୁମେ ଖାସି ମାଂସ ତିଆରି କରୁଛ ଆଉ ସେମିତି ଆଉଥରେ ଆଣିଲେ ସେହିଭଳିଆ ଖାସି ମାଂସ ତିଆରି କରିବ ବହୁତ ବଢ଼ିଆ ଲାଗୁଛି ଯାହା ହେଉ ଆଉ ଫାଷ୍ଟ ଏଇ ଯେଉଁ ପ୍ରଥମଥର ପାଇଁ ତୁମେ ଖାସି ମାଂସ ଖାଇଲ ଖାଇଲା ଠାରୁ ସମସ୍ତେ ମୋତେ ବହୁତ ଖୁସି ଲାଗିଲା ଆଉ ସାଙ୍ଗସାଥି ବି ସମସ୍ତେ ମାଂସ ଖାଇଲେ ଖାଇଲା ପରେ ସିଏ ବି ଖୁସି ହୋଇକି କହିଲେ ଯେ ନାଇଁ ବହୁତ ଭଲ ହେଉଛି ଆଉଥରେ ଆଣିଲେ ସେମିତି ଆମେ ଭୋଜି କରିକି ବନେଇବା ତୁ କରିକି ଦେବୁ ଖାଇବା ପାଇଁ ଆଉ ବହୁତ ଭଲ ଲାଗୁଛି ବହୁତ ଲାଗୁଛି ମାଂସ ବହୁତ ଭଲ ଲାଗୁଛି